ଶିକ୍ଷା ନିଯୁକ୍ତି ହେଉଛି ଏକ ପ୍ରଯୁକ୍ତି ଭିତ୍ତି ବିଦ୍ୟା ଏବଂ ସାମାଜିକ ଦୃଷ୍ଟିରୁ ଜିଲ୍ଲାର ମହିଳାମାନେ ସମ୍ମୁଖୀନ ହେଉଥିବା ମୁଖ୍ୟ ଏବଂ ଏବଂ ସୁଯୋଗ ଗୁଡ଼ିକ ହେଉଛି ମହିଳାମାନେ ବହୁତ କମ୍ କ୍ଷେତ୍ରରେ ଏଥିରେ ନିଯୁକ୍ତି ପାଉଛନ୍ତି ସେ ମହିଳାମାନେ କମ୍ ନିଯୁକ୍ତି ପାଉଥିବା ସଂଖ୍ୟାରେ ମହିଳାମାନଙ୍କୁ ବହୁତ ତା'ଛଡ଼ା ଏବଂ ତାଙ୍କ ପ୍ରତି ଓ ଦୃଷ୍ଟିଗୋଚର କରାଯାଉଛି ମହିଳାମାନେ ପ୍ରଥମେ ପାଠ ପଢ଼ି ଜିଲ୍ଲାର ମହିଳାମାନେ ଭଲ ନିଯୁକ୍ତି ପାଇଲେ ତାଙ୍କର ବହୁତ ଗର୍ବ ଅନୁଭୂତ ହେବ ଏବଂ ତାଙ୍କୁ କେହି ଆଙ୍ଗୁଳି ଉଠେଇକି କୌଣସି କଥା କହି ପାରିବେନାହିଁ ତା' ଫଳରେ ସେ ସମାନତା ସମସ୍ତଙ୍କ ପ୍ରତି ଭଲ ସମାନତା ଦୃଷ୍ଟି ଆଚରଣ ଦେଖାଯିବ ଭେଦଭାବ ଆଉ ସଶକ୍ତିକରଣ ସେସବୁର କୌଣସି ଇଏ ନାହିଁ ମହିଳା ଜଣେ ମହିଳା ଯଦି ଇଏ ପାଠପଢ଼ି ତା'ର ଉନ୍ନତି ଦିଗକୁ ସିଏ ଅତିଗ୍ରସ୍ତି କରିଥାଏ ତା'ହେଲେ ସେ ମହିଳା ଉପୁରକୁ ଯେକୌଣସି ଲୋକ ଆଙ୍ଗୁଳି ଉଠେଇକି କୌଣସି ପ୍ରକାର ସେ କଥା କହି ପାରିବ ନାହିଁ ଆଦର୍ଶ ମହିଳା ସେମିତି ଜଣେ ଆଦର୍ଶ ମହିଳା ହେବାକୁ ଗଲେ ସେ ଗାଁର ସମସ୍ତଙ୍କ ପ୍ରତି ଭଲ ଗୋଟିଏ ଭଲ ଝିଅ ଏବଂ ଗୋଟିଏ ଭଲ ବୋହୂଟିଏ ହେବା ଦରକାର ଏବଂ ଭଲ ପାଠପଢ଼ି ସେ ସମସ୍ତଙ୍କୁ ସଦା ଆଚରଣ କରିବା ଦରକାର ସିଏ ତା' ଫଳରେ ତାଙ୍କ ସମସ୍ତଙ୍କ ପ୍ରତି ତାଙ୍କର ଆଦରତା ବଢ଼ିବ ଏବଂ ତା' ଫଳରେ ଜାଣିବେ ନା ଏ ମହିଳା ପ୍ରତି ଆମର ସମସ୍ତଙ୍କ ପ୍ରତି ସମାନ ଆଚରଣେ ଏମାନଙ୍କୁ ଦେଖିବା ଆବଶ୍ୟକ ସେ ଯେଉଁଭଳି ଦୁଇଜଣଙ୍କୁ କହିପାରିବେ ବିଧବାମାନଙ୍କର ପ୍ରତି ଅସଦାଚାରଣ ଏଥର ବହୁତ ବଢ଼ି ଚାଲିଛି ବିଧବାମାନଙ୍କ ଯେଉଁଭଳି ତାଙ୍କୁ ବହୁତ ଅତ୍ୟାଚାର କାରଣ ସେ ଏକୁଟିଆ ଘରୁ ବାହାରିବା ପାଇଁ ତାଙ୍କ ପାଇଁ ଅସମର୍ଥ ହୋଇ ପଡ଼ୁଛି ସେଭଳି ମହିଳାମାନଙ୍କୁ ବହୁତ ଅତ୍ୟାଚାର କରାଯାଉଛି ସେଥିପାଇଁ ତାଙ୍କ ପ୍ରତି ତାଙ୍କ ଦୃଷ୍ଟିରେ ସେ ଯଦି ଭଲ ପାଠ ପଢ଼ିବେ ଏବଂ ଭଲ ଇଏ କରିଥିବେ ତାହେଲେ ସେ ବିଧବା ହେଲେବି ତାଙ୍କ ପ୍ରତି କେହି କୌଣସି କାଯ୍ୟ କରିପାରିବେ ନାହିଁ